ମୁଇଁ ବହୁତ ଦୂର୍କେ ଯିବାର୍ ପଡ଼୍ଲେ ମୁଇଁ ଆଗରୁ ବାହାର୍ବାକେ ପଡ଼୍ସି କାରଣ ମୁଇଁ ବାହାରିବାରେ ଟିକିଏ ଡେରି କର୍ସି ମୋର ସାଙ୍ଗେ ମୁଇଁ ଆଗ ପାଣି ବୋତଲ୍କେ ଧର୍ସି ତାର୍ପରେ ମୁଇଁ ଗାଡ଼ିରେ ବସିଲେ ମୋର ବାନ୍ତି ହେସି ସେଥିର ଲାଗି ମୁଇଁ ବାନ୍ତିର୍ ବଟିକା ବି ଧରି ଥାଇସି ବାନ୍ତି ନାଇଁ ହୁଏ ବୋଲି ତାର ସାଙ୍ଗେ କିଛି କପଡ଼ା ଲତା ବି ଧରିଥିସି ଯେହେତୁ ବହୁତ ଦୂର୍କେ ଯିବାର୍ ହେସି ସେଥିର୍ ଲାଗି କିଛି ଖାଇବାର୍ଟା ବି ଧରିଥିସି